ଆମର୍ ବର୍ଗଡ଼୍ ଜିଲ୍ଲାନୁ ଧନୁଯାତ୍ରା ହେସି ଧନୁଯାତ୍ରାକେ ନୁ ମିନା ବଜାର୍ ଆଏସି ମିନା ବଜାର୍ ଦେଖିଯାଏସୁଁ ବହୁତ୍ଟେ ଜିନିଷ୍ ଆଏସି ରାହାଟି ଆଏସି ଗଲା ଯେ କାଣା କି ବସ୍ତ୍ରାଳୟ ଯେନ୍ କାଣା କହେସନ୍ ରେ ହେଟା ବସ୍ତ୍ରାଲୟର ସେ ଶାଢ଼ୀମାନେ ଆଏସି ବହୁତ୍ଟେ ସେନ୍କେ ଦେଖି ଯାଏସୁଁ ହେଣ୍ଡ୍ଲୁମ୍ କେଦାର୍ନାଥ୍ କେଦାରନାଥ୍ ମନ୍ଦିର୍ ଅଛେ ଆମର୍ ବର୍ଗଡ଼୍ ଜିଲ୍ଲାନୁ ମହାଶିବରାତ୍ରି ମା ଶ୍ୟାମା କାଲି ପୂଜା ଭଟ୍ଲିର ସଗଡ଼୍ ଯାତ୍ରା ହେସି ତେହରୁ ଆମର୍ ଇନୁ ଅମ୍ବେ ମା' ଅମ୍ବେ ମା'ର ପୂଜା ହେସି ପଥର୍ଲାର ସେଆଡ଼କେ ଗୁଟେ ଗାଁଟେ ଅଛେ ଯେ ସେନୁ ବର୍ଗଡ଼୍ ଜିଲ୍ଲାନୁ ସେନୁ ପୂଜା ହେସି ଘୁଲିପାଲି ବୋଲି ମନ୍ଦିର୍ ଗାଁଟେ ଅଛେ ଘୁଲିପାଲି ମନ୍ଦିର୍ନୁ ମା ଘୁଲିପାଲି ମା' ଦୁର୍ଗା ମାଙ୍କୁ ପୂଜା ହେସି ଆରୁ ବର୍ଗଡ଼୍ନୁ ଆମର୍ ସମଲେଇ ମନ୍ଦିର୍ ବନିଛେ ଏହା ସମଲେଇ ମନ୍ଦିର୍ କାଲି ମନ୍ଦିର୍ ଅଛେ ସେଥିରେ ବି ପୂଜା ହେସି ବହୁତ୍ ପରମ୍ପରା ଆମର୍ ବର୍ଗଡ଼୍ ଜିଲ୍ଲାନୁ କର୍ସୁଁ ଆମେ ଭାଷା ଧର୍ମ ରାଜନୀତି ଅଭ୍ୟାସ ସାଂସ୍କୃତିକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ବହୁତ୍ଟେ ହେସି ଆଉ ଆଗ୍କେ ଆଗ୍କେ ବି ହେବା ବହୁତ୍ କିଛି ଆରୁ ଇ କେଦାର୍ନାଥ୍ କେଦାର୍ନାଥ୍ ନାଇଁ କେଦାର୍ନାଥ୍ ମନ୍ଦିର୍ନୁ ବି ଅଛେ କେଦାର୍ନାଥ୍ ମନ୍ଦିର୍ରେ ବି ପୂଜାପାଠ୍ ହେସି